ଆମ ଗ୍ରାମରେ ବିଭିନ୍ନ ପର୍ବ ଗୁଡ଼ିଗୁଡ଼ିକ ମଧ୍ୟରେ ପିଲାମାନେ ନୃତ୍ୟ କରିଥାନ୍ତି ନୃତ୍ୟ ଗୁଡ଼ିକ ମଧ୍ୟରୁ ଓଡ଼ିଶୀ ଏବଂ ସମ୍ବଲପୁରୀ ଭଜନ ଗୀତରେ ନୃତ୍ୟ ପରିବେଷଣ କରିଥାନ୍ତି ଏବଂ ସେଥିମଧ୍ୟରୁ ଓଡ଼ିଶୀଟି ପ୍ରଧାନ ଅଟେ ଏବଂ ତା' ଉପରେ ଅତି ଗୁରୁତ୍ୱ ଦିଅନ୍ତି କାରଣ ଗ୍ରାମବାସୀମାନେ ଚାହାନ୍ତି ଏହି ଓଡ଼ିଶୀ ନୃତ୍ୟ ଦ୍ୱାରା ଆମ ଗ୍ରାମ କିପରି ଉନ୍ନତି ହେବ